ଆମେ ଜଣେ କୃଷକ ଆମକୁ ଓଡ଼ିଶା ସରକାର ଆମକୁ ବହୁତ ସୁବିଧା ଦଉଚେ କୃଷକ ମାନଙ୍କର ପାନ ଲାଗି ଲୋନ୍ ବି ଦଉଛେ କାଳିଆ ଯୋଜନା ଦଉଚେ ମାନେ କୃଷକ ଲାଗି ମାନେ ମେଡିସିନ୍ ପତ୍ର ଲାଗି ଫୋନ୍ ବି ମାନେ ଫୋନ୍ରେ ବି କିଛି ସୁବିଧା ଦଉଛି ଏନ୍ତା ମାନେ ସବୁ ସରକାର ଆଡୁ ସୁବିଧା ପାଉଛୁ ମାନେ କୃଷକ ହେଇକରି ଆମେ